ହଁ ଭଲ ଭାଇ ଭଲ କେମିତି ଭଲ ଅଛ ହେଇଗଲାଣି ଚାରି ଦିନ ଖଣ୍ଡେ ହେଇଗଲାଣି ମୁଁ ଆସିଛି ହଁ ଫ୍ୟାମିଲି ସହିତ ପଳାଇ ଆଇଲୁ ସିଆଡ଼େ ସିଆଡ଼ୁ ଫ୍ୟାମିଲି ଆମର ଦୁଇଟା ପୁଅ ଝିଅ ଆଉ ମାଆ ବାପା ଆଉ ମୁଁ ହଁ ଭଲ ଅଛି ତମ ଆଡ଼େ ଆଉ କାଣ ଭଲ ବେପାର ମାନ୍ଦା ଚାଲିଛି କ'ଣ ବେପାର ନାହିଁ ନା କ'ଣ ଆଚ୍ଛା ଆଚ୍ଛା ଅ ହ ଟିକେ ହଁ ହଁ ହଁ ହଁ ହଁ ହଁ ଜାଗା ଅଛି ସିଆଡ଼େ କାମ ଯାକ ଭଲ କାମ ଯାକ ଅଛି ଦୋକାନ ବାଡ଼ି ହଁ ଷ୍ଟଲ ଫଲ୍ ମିଳିଯିବ ଆସ ଭାଇ ହଁ ହଁ ହାଇଦ୍ରାବାଦରେ ରହୁଛି ଜାଗା ତ ଏମିତି କିଛି ନାଇଁ ରେଣ୍ଟରେ ନେଇକିନା ରହିବା ପାଇଁ ପଡ଼ିବ ଷ୍ଟଲ ଫଲ୍ ହଇ ଆସିକି ବହୁତ ଜଣ ବହୁତ କିଛି ଅଛି ଆମର ଆଡ଼େ ବହୁତ ଓଡ଼ିଆ ଲୋକ ବି ଆସିକିନା ରହୁଛନ୍ତି ହାଇଦ୍ରାବାଦରେ କାମ ସମସ୍ତଙ୍କୁ ମିଳିଯାଉଛି ହଁ ବେଙ୍ଗଲୋରରେ ହଁ ସେମିତି ଟିକେ ବୁଲିବା ପାଇଁ ଯାଇଥିଲୁ ଫ୍ୟାମିଲି ସହିତ ତ ଟିକେ ମାନେ ଫ୍ୟାମିଲି ଟିକେ ଯିବା କହିଲେ ସେଇଟା ପାଇଁ ସିଆଡେ ଟିକେ ପଳେଇଲୁ ଆଉ ହଁ ଭଲ ଅଛି କାମ ଇଆଡ଼େ ମିଳିଯାଉଛି ହେଇଯାଉଛି ଫ୍ୟାମିଲି ମେଣ୍ଟେନାନ୍ସରେ ହେଇଯାଉଛି ସମସ୍ତଙ୍କୁ ଖାଇ ପିଇ କିନା ଶାନ୍ତିରେ ଅଛୁ ଇଆଡ଼େ କୋଡ଼ିଏ ପଚିଶ ହଜାର ନାଇଁ ପନ୍ଦର ସତର ହଜାର ହେଇଯାଉଛି ଜାଗା ଆସ ମିଳିଯିବ ପଇସା ପତ୍ର ଗୋଟେ କେତେ ହଁ ହଁ ପଇସା ପତ୍ର ଟିକେ ଧରିକିନା ଆଇଲେ ଇଆଡେ ଟିକେ ଇନଭେଷ୍ଟ କଲେ ଭଲ କଥା ପଇସା ହାତରୁ ନୂଆ ବ୍ୟବସ୍ଥା ଅ ହ ହଉ ଠିକ୍ ଅଛି ଆସ ତମେ ବି ତ ଆମ ଚିହ୍ନା ପରିଚ ଲୋକ କାହିଁକି ତମକୁ ଆମେ ସାହାଯ୍ୟ କରିବୁନି ନିଶ୍ଚୟ ସାହାଯ୍ୟ କରିବୁ କାରି ଫାରି ନାଇଁ ସକାଳେ ଖାଇଦେଇଛି ଟିଫିନ୍ ହଁ ବାନ୍ଧ ବାନ୍ଧ ପାର୍ସଲ ବାନ୍ଧ ଘର ପାଇଁ ଆଜ୍ଞ ଏବେ ଘରେ କଣ ଇଆଡ଼େ ରେଟ୍ ଚାଲିଛି ଭାଇ ହଁ ହଁ ହଁ ହଁ ହଁ ହଁ ବେଶି ରେଟ୍ ମେହଙ୍ଗା ବେଶି ରେଟ ଅଛି ତ ହଉ ଠିକ୍ ଅଛି ଆସ ମୁଇଁ ଫ୍ରି ଥିବି ସନ୍ଧ୍ୟାକୁ ଆସ କଥା ହେବା ହଉ ଠିକ୍ ଅଛି